ହଁ ମୋତେ ଟିକେ ହିସାବଟା କହିବେ କି

ମୋତେ କାଣା ଲାଗୁଛି କି ମୋ ହୋଟେଲରୁ କିଛି ଗଡ଼ବଡ଼ ହେଉଛି କେହି ଗୋଟେ ପଇସା ସବୁ ଖାଇ ଦେଉଛି ଆଉ ସେ ବିଷୟରେ ମୁଁ କିଛି ହିସାବରେ ଜାଣିପାରୁନାହିଁ ତୁମେ ସେଠି ଥାଇ କ'ଣ କରୁଛ ମୋତେ ହିସାବ ଦେବ ଏ ମାସର ଡାଲି ଚାଉଳଠୁ ଧରିକି କେତେ ସବୁ କାଣା ହେଲା କେତେ ପଇସା ଖର୍ଚ୍ଚ ହେଲା କେତେ କାଣା ହେଲା ସବୁ କିିଛିର ହିସାବ ଦେବ ତ ମୋତେ ତ କାହିଁ ମୋତେ ହେତେ ପଇସା ଦେବାକୁୁ ନାହଁ ତ ମାନେ ଖାଇ ଦେଉଛ କାଣା ପଇସା କିଛି ଜାଣିପାରୁନି ଯଦି ମୁଁ ମୁଁ କାଲି ସୁଦ୍ଧା ପୁରା ହୋଟେଲ୍ ଯାଇକି ପହଞ୍ଚିବି ଯଦି କିଛି ବି ଗଡ଼ବଡ଼ ହେଲା ତୁମକୁ ଚାକିରିରୁ ଆଗ ପୁରା ବାହାର କରିବି ତାପରେ ମୁଁ କଥାବାର୍ତ୍ତା ତାପରେ ଯାଇକି କଥାବାର୍ତ୍ତା ହଉ ଠିକ୍ ଅଛି କେତେ କାଣା ହେଲା କେତେ କାଣା ସବୁ ଡିଟେଲ୍ସ ମୋତେ କହିବେ ବକାତ ତ ହେଉଛି ମୁଁ ଜାଣିଛି ବାକି ତୁମେ ଠିକଠାକ ସେ ହିସାବ ଦେଉନ ତୁମ ଚାକିରୀରେ ପୁରା ଖିଲାପ କରୁଛ ତୁମେ ତୁମ ଡ୍ୟୁଟି ଠିକ୍ ଭାବରେ କରୁନ ମୁଁ ତୁମକୁ ଅଫିସ୍ରୁ ଶୀଘ୍ର ବାହାର କରିବି ତ ବାହାର କରିବି ତୁମକୁୁ ଆାଗ ପହିଲା ତାପରେ ଯାଇ କଥାବାର୍ତ୍ତା ହଁ ତୁମ ଦାୟିତ୍ୱ ବୋଲି କିଛି ନାହିଁ ତୁମେ ଠିକ ହିସାବରେ ହିସାବ ମୋତେ ଦେଉନ ତ କ'ଣ କରାଯିବ କୁହନ୍ତୁ କୁହ କୁହ ତୁମ ଉପରେ ମୁଇଁ ଆକ୍ସନ୍ ନେବି ନହେଲେ ପୋଲିସ୍ କେସ୍ କରିବି ହଁ ମୁଁ ସେଥିଲାଗି କହୁଛି ତୁମ ଦାୟିତ୍ୱ ପ୍ରତି ତୁମେ ପୁରା ସଚେତନ ହୁଅ ଆଉ ଠିକ୍ ଭାବରେ ମୋତେ ହିସାବ ଦିଅ ପ୍ରତି ମାଛରେ କେତେ ଖର୍ଚ୍ଚ ହେଲା କେତେ ବାହାରକୁ ଗଲା କେତେ ଆସିଲା ମୋତେ ଡିଟେଲ୍ସ ଦରକାର ହଁ ମନ୍ଥଲି ଦିଅ ମୁଇଁ ପୁରା ଦୁଇ ବର୍ଷର ହିସାବ ମାଗିବି ମୁଇଁ ଯେତେବେଳେ ହୋଟେଲକୁ ଆସିମି ମୁଇଁ ହେଉଁଛେ ହୋଟେଲ୍ର ଓନର୍ ବୁଝିପାରିଲ ତୁମେ ହେଉଛ ସାଧାରଣ କର୍ମଚାରୀ ତୁମେ ମୋ କଥା ଉପରେ ଜବାବ ଦେଉଛ ବୋଇଲେ ସେଇ ହିସାବରେ ମୋତେ ହିସାବ ଦେବେ କେତେ କାଣା ଖର୍ଚ୍ଚ କଲେ କେତେ କାଣା କାଣା କଲେ ମୋତେ ଡିଟେଲ୍ସ ଦରକାର ବୁଝିପାରିଲ ସବୁତିକି ନିଜେ ଯ ସବୁ ଯାଇ ନିଜେ ଯାଇ ପୁରା ଦେଖନ୍ତୁ କାଣା କାଣା ହେଉଁଛେ କାଣା ନାଇଁ ହେଉଛେ ବୁଝିପାରିଲେ ତୁମେ ଏବେ କେଉଁଠି ଅଛ ଏବେ କେଉଁଠି ଅଛ ବ୍ୟାଙ୍କରେ କାଁ କରୁଛ ଓହୋ ହଁ ହଁ ଠିକ୍ ଠିକ୍ ଠିକ୍ ପୁରା ଭଲ ଭାବରେ ଚୁ ଯେମିତିକି ଠିକଠାକ୍ ମୋତେ ହଉ ମୁଁ ରଖୁଛି